ଆମେ ସଖାଳୁ ଉଠିଲେ ସବୁ ଛୁଆମାନଙ୍କର ଲାଗି ନାସ୍ତା ପତର କରସୁଁ ତାପରେ ଘରଦୁଆର ସବୁ ସଫା ସୁତୁରା କରସୁଁ ଫ୍ୟାନ୍ କେନ୍ ଜାନିକିରି ରନ୍ଧା ବଢ଼ା ସବୁ କରସୁଁ ଛୁଆମାନଙ୍କୁ ସ୍କୁଲ ପଠାସୁଁ ନିଜ ପରିବାର ଲାଗି ସବୁ କରସୁଁ ତାପରେ କ୍ଷେତ୍କେ ଯାସୁଁ କଷେଦର କାମ ବି କରସୁଁ ପହ୍ଲା ରୁଇଆସୁଁ ଲଟା ଘିଚି ଆସୁଁ ତାପରେ ଧାନ କାଟି ଆସୁଁ ଆଉ ଅନେକ ଅନେକ ଚାଷ ବାଡ଼ି ବି କରି ଯାସୁଁ ଖଲି ତୋଳି ଯାସୁଁ ଆଉ ଯେ ତାକୁ ତାପରେ ଗାଧି ଗୁଧା ଯାସୁଁ ଛୁଆମାନଙ୍କ କପଡ଼ା ତା ବି ସଫା କରସୁଁ ଆମେ ଚିତ୍ର କାଟସୁଁ ତାପରେ ଝୋଟି କାଟସୁଁ ସିନେରି ଗାଟସୁଁ ଆମର୍ ଭବିଷ୍ୟତକେ କାମ ଦେବାର୍ ଲାଗି ଆମେ ସବୁ କରସୁଁ ଲକ୍ଷ୍ମୀ ପୂଜାରେ ବି ଲାଗସି ତାପରେ ଆଉ କାର୍ତ୍ତିକ ପୂର୍ଣ୍ଣମୀକି ବି ଲାଗସି ଚିତ୍ରାଙ୍କନ ଆଗକେ ବହୁତ ଭଲ ହେଇସି ସେଥିର୍ଲାଗି ଆମେ ସବୁ କରସୁଁ ବାଘ ଭାଲୁ ତାପରେ ସେ ଶାଢ଼ୀ ଧଡ଼ି ଝୋଟି ମାନେ କାଟିଲେ ସବୁ ପୁରା ସତର୍ ଲେଖେନ୍ ଦିଶୁଥୁସି ପଦ୍ମ ଫୁଲ କାଟସୁଁ ବି ହେନ୍ତା ଭଲ ଦିସି ତାପରେ ସେଟା କାଳିଆ ଭଲ ଭଦ୍ର ସଭଦ୍ରା ମୂର୍ତ୍ତି କାଟସୁଁ ବି ତାପରେ ଲକ୍ଷ୍ମୀ ମୂର୍ତ୍ତି ବି କାଟସୁଁ ହେନ୍ତାକରି ସବୁ ଚିତ୍ର ମାନ ଆମେ ଭଲସେ କାଟସୁଁ ଆଉ ସଦ ଲେଖେନ୍ ବି ଦିଶୁଥୁସି